ଆମ ଏରିଆରେ ଆମ ଏରିଆନେ ବହୁତ ବଡ଼ ଚିକିତ୍ସାଳୟ ଅଛି କ୍ଲିନିକ୍ କ୍ଲିନିକ୍ ଅଛି ଆଉ ଆମେ ଟିକେ ଖଣ୍ଡିଆ କି ଖଣ୍ଡିଆ କି ଖାବରା ହେଲେ ଟିକେ କ'ଣ ହେଲେ ଆମେ ଆମ୍ବୁଲାନ୍ସ୍ ସୁବିଧା ବି ଅଛି ଆମେ ଆମେ ନର୍ଲାକୁ ଜ୍ଵର ଟିକେ ଜ୍ଵର କି କାଶି କଲାବେଳେ ଡାଇରେକ୍ଟ୍ ଆମ୍ବୁଲାନ୍ସ୍କୁ ଫୋନ୍ କରି କରି ଆମେ ଯାଇସୁଁ ଆରୁ ଏ ଟିକେ ବଡ଼ କିଛି କ୍ରିଟିକାଲ୍ ହେବା ବେଲେ ତାରନୁ କେସିଙ୍ଗାକେ ଜେଏସୁଁ ଆଉ କେସିଙ୍ଗାରେ ବହୁତ ସୁବିଧା ପତ୍ର ସବୁକିଛି ଅଛି ଆଉ କିଛି ଯଦି କିଏ ଗୋଟେ ଯଦି ଗର୍ଭବତୀ ମହିଳା ଯଦି ଗର୍ଭବତୀ ମହିଳା ଯଦି ବହୁତ ପେନ୍ ହେଉଛି ବୋଲେ ଆମେ ଡାଇରେକ୍ଟ୍ ଆମ୍ବୁଲାନ୍ସ୍କୁ କଲ୍ କରି ଆମ୍ବୁଲାନ୍ସ୍ ଡାଇରେକ୍ଟ୍ ଆସି ନର୍ଲାକୁ ପହଞ୍ଚି ଯେସି ଆଉ ବହୁତ ସୁବିଧା କରସି ଆଉ ଡାଇରା ନର୍ଲା ଆଉ କେସିଙ୍ଗାରୁ ବି କିଟା ନର୍ଲା ଆଉ କେସିଙ୍ଗାରେ ବି ବହୁତ ଏଇଟା ଏସି ଆଉ କିଛି ଅଧିକା ହେଲେ ବି ଆମେ ଭବାନିପାଟନାକୁ ବି ଯାଉଁ